ଭାରତ ଭାରତ ଏକ ସ୍ଵାଧୀନ ଦେଶ ସେ ଦେଶ ମଧ୍ୟରେ କେତେ ପର୍ଯ୍ୟଟନସ୍ଥଳୀ କେତେ ସ୍ଥାନ ହେଉଛି ଲୋକମାନଙ୍କୁ ଆକର୍ଷିତ କରେ ତାହା ଭିତରେ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଜଗନ୍ନାଥ ସମସ୍ତଙ୍କର ଦେବତା ଓଡ଼ିଶାବାସୀଙ୍କର ମନରେ ହୃଦୟରେ ଜଗନ୍ନାଥ ହିଁ ଅଛନ୍ତି ଜଗନ୍ନାଥ ଯାହାକୁ କୁହାଯାଏ ବଡ଼ ଠାକୁର ତାଙ୍କର ଦାଣ୍ଡ ବଡ଼ ଦାଣ୍ଡ ତାଙ୍କର ପତକା ପତିତପାବନ ତାଙ୍କର ମନ୍ଦିର ଶ୍ରୀମନ୍ଦିର ଯେକି ବିଶ୍ୱର ବହୁତ ଆଶ୍ଚର୍ଯ୍ୟଜନକ ଘଟଣାର ପରିପୂର୍ଣ୍ଣ ଜଗନ୍ନାଥ ମନ୍ଦିର ଜଗନ୍ନାଥ

ଆମର ଦେବତା ସେ ଆମକୁ ସିଏ ଓଡ଼ିଶାବାସୀଙ୍କୁ ଜଗି ରଖିଛନ୍ତି ଓଡ଼ିଶାବାସୀ କହିଲେ ହିଁ ଜଗନ୍ନାଥ ଜଗନ୍ନାଥ କହିଲେ ହିଁ ଓଡ଼ିଶାବାସୀ କଣ ବା କହିବି ଜଗନ୍ନାଥ ମନ୍ଦିର ବିଷୟରେ ଜଗନ୍ନାଥ ମନ୍ଦିରର ବହୁତ ଆଶ୍ଚର୍ଯ୍ୟକର ଘଟଣା ମଧ୍ୟ ରହିଛି ଜଗନ୍ନାଥ ହଉଚନ୍ତି ଆମ ପରମ୍ପରା ଜଗନ୍ନାଥ ଆମ ସଂସ୍କୃତି ଜଗନ୍ନାଥଙ୍କର ଏକ ପର୍ବର ରଥଯାତ୍ରା ଯାହାକି ବିଶ୍ୱରେ ସାରା ବିଶ୍ୱର ଲୋକଙ୍କୁ ଏକଜୁଟ୍ କରେ ଜଗନ୍ନାଥ ସେ ଗୋଟେ ଦିନ ପାଇଁ ମନ୍ଦିର ବାହାରକୁ ଆସନ୍ତି ଆସି ତାଙ୍କ ମାଉସୀ ମା ଘରକୁ ଯାଆନ୍ତି ସେଠି ନଅ ଦିନି ରୁହନ୍ତି ସେଠି ପୋଡ଼ପିଠା ଖାଆନ୍ତି ଏବଂ ପୁଣି ତାସ ମନ୍ଦିରକୁ ଫେରି ଆସନ୍ତି ଏମିତି ବହୁତ କିଛି କଥା ଅଛି ଜଗନ୍ନାଥଙ୍କ ବିଷୟରେ କଣ ବା କହିବି ସେ ସେ ବହୁତ ପୁରୁଣା କଥା ଜଗନ୍ନାଥ ଯେଉଁ ତିଆରି ନିମ୍ବ କାଠରେ ବାର ବର୍ଷକୁ ଥରେ ତାଙ୍କ ନବକଳେବର ହୁଏ ତାଙ୍କ ବ୍ରହ୍ମ ଗୋଟିଏ ମୂର୍ତ୍ତିରୁ ଆଉ ଗୋଟେ ମୂର୍ତ୍ତିରୁ ରୂପାନ୍ତରିତ ହୁଏ ସମସ୍ତେ କୁହନ୍ତି ଜଗନ୍ନାଥଙ୍କର ହାତ ନାହିଁ ଗୋଡ଼ ନାହିଁ ହେଲେ ସେ ସମସ୍ତଙ୍କୁ ନିଜ ମନରେ ବାନ୍ଧି ରଖିଛି ସେଇଥିପାଇଁ କୁହନ୍ତି ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବଃତୁମେ ଯେତେ ପୁଣ୍ୟ ସଂସାରରେ ଯେତେ ଲୋକ ଅଛି ସମସ୍ତେ ଜଗନ୍ନାଥଙ୍କୁ ସ୍ୱାମୀ କୁହନ୍ତି କାରଣ ସମସ୍ତେ ତାଙ୍କ ତଳେ ତାଙ୍କର ସବୁ ବଡ଼ ବଡ଼ ଦଣ୍ଡ ବଡ଼ ରଥ ବଡ଼ ମନ୍ଦିର କଣ ବା କହିବି ତାଙ୍କ ବିଷୟରେ ଆଉ ଆଉ ଏକ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହେଲେ ମା ଶାରଳା ବିଶ୍ୱ ପ୍ରସିଦ୍ଧ ମନ୍ଦିର ମା ଶାରଳାଙ୍କ ମନ୍ଦିର ମା ଶାରଳା ଜଗତ ଜନନୀ ମା ଶାରଳା ଯିଏକି ଓଡ଼ିଶାର ଜଗତସିଂପୁର ଜିଲ୍ଲାର ଅବସ୍ଥିତ ସେ ସଙ୍କଟ ହାରିଣୀ ଦୁଃଖ ବିନାଶିନୀ ତାଙ୍କରି ପାଖରେ ଯେତେ ଗୁହାରି ରଖିଲେ ବି ସିଏ ତାକୁ ଆପଣେଇ ନିଅନ୍ତି ସେ ବିଶ୍ୱରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଏବଂ ବାହାରେ କହିବାକୁ ଗଲେ ଓଡ଼ିଶାକୁ ଛାଡ଼ି ବିଶ୍ୱରେ ବହୁତ ପର୍ଯ୍ୟଟନସ୍ଥଳୀ ରହିଛି ଯେମିତିକି ତାଜମହଲ ତାଜମହଲ ଏମିତି ବହୁତ କିଛି ପର୍ଯ୍ୟଟନ ସ୍ଥଳୀ ରହିଛି